ହଜାର ଏକ ଶହ ଏକସ୍ତରୀ ପଇଁଚାଳିଶି ହଜାର ଛଅ ଶହ ବୟାଅଶୀ ନବେ ହଜାର ଚାରି ଶହ ତେପନ ଅଣାନବେ ହଜାର ସାତ ଶହ ଚଉରାଅଶୀ ପଇଁଚାଳିଶି ହଜାର ଏକ ଶହ ପାଞ୍ଚ